ମୋ' ଅଗଣାରେ ଗୋଟିଏ ଛୋଟିଆ ବଗିଚା କରିଛି ସେଥିରେ ବହୁତଗୁଡ଼ିଏ ଫୁଲଗଛ ଲଗାଇଛି ବହୁତଗୁଡ଼ିଏ ପରିବାର ପରିବା ଲଗାଇଛି ବହୁତଗୁଡ଼ିଏ ଫଳ ଗଛ ଲଗାଇଛି ଯେହେତୁ କି ମୋତେ ସେମାନଙ୍କର ଦାୟିତ୍ଵ ନେବାକୁ ପଡ଼ୁଛି କାରଣ ସେମାନଙ୍କର ଦାୟିତ୍ଵ ସେମାନଙ୍କର ଗଛ ତଳର ଘାସକୁ ମୋତେ ଓପାଡ଼ିବାକୁ ପଡ଼ୁଛି ସେମାନଙ୍କୁ ପାଣି ଦେବାକୁ ପଡ଼ୁଛି ସେମାନଙ୍କର ଦାୟିତ୍ଵ ନେଲେ ମୋତେ ଗଛ ବଢ଼ିଲେ ସେମାନେ ସୁସ୍ଥ ହୋଇକି ରହିଲେ ମୋତେ ଦେଖିବାକୁ ଭଲଲାଗୁଛି ମନ ଶାନ୍ତି ଲାଗୁଛି କୌଣସି ଦୁଃଖରେ ଥିଲେ ସେମାନଙ୍କ ପାଖରେ ଆସି ବସି ମୋର ଦୁଃଖକୁ ମୁଁ ଦୂର କରିପାରୁଛି ପରିବା କିଛି ଲଗାଇଲେ କିଛି ପରିବା ପାଇଁ ବଜାର ପରିବା ଅପେକ୍ଷା ନିଜେ ସ୍ଵାସ୍ଥ୍ୟ ପାଇଁ ଘରେ ପରିବା ଲଗାଇ ଖାଉଛି ନା ଆଉ ଠାକୁର ପୂଜା କରିବା ପାଇଁ ବହୁତଗୁଡ଼ିଏ ଫୁଲ ଗଛ ଲଗାଇଛି ଯେଉଁମାନଙ୍କୁ ଦେଖିଲେ ସକାଳକୁ ଉଠି ମୋତେ ଦେଖିଲେ ମୋ' ମନରେ ବହୁତ ଶାନ୍ତି ଆସେ ସେମାନଙ୍କୁ ଠାକୁର ପୂଜାରେ ଲଗାଉଛି କିଛି ବି ନିଜର ଶାନ୍ତି ପାଇଁ ଗଛରେ ରଖିଛି ଯେଉଁଥିରୁ ମୋତେ ଏତେ ଶାନ୍ତି ମିଳେ କି ମୁଁ ବି ତା'ର ଭାବନାର ବାହାରେ କି ସେମାନ ବଗିଚାକୁ ମୁଁ ଗଲେ ମୋ' ଦୁନିଆର ସବୁ ଦୁଃଖ ମୋତେ ଦୂର ହୋଇଯାଏ ତେଣୁ